ରାସାୟନିକ କୀଟନାଶକ ସାର ମାଟିକୁ ନଷ୍ଟ କରିଦେଉଛି କାରଣ ରାସାୟନିକ କୀଟନାଶକ ମାଟିରେ ଛିଞ୍ଚିବା ଦ୍ୱାରା ମାଟିରେ ଥିବା ଜୈବିକ ସାର ପ୍ରସ୍ତୁତ କରିଥିବା ଜୀବମାନେ ମୃତ୍ୟୁବରଣ କରୁଛନ୍ତି ଯାହା ଫରିଳରେ ମାଟି ଫୁସ୍ଫୁସିଆ ବଦଳରେ ମାଟିର ଉର୍ବରତା କମିଯାଉଛି ଏବଂ ରାସାୟନିକ କୀଟନାଶକ ଦ୍ୱାରା ପ୍ରୟୋଗ ପ୍ରୟୋଗ ଦ୍ୱାରା ଆଜି ପନିପରିବା ଆଜି ଲଗାଇଥିବ ତ କାଲି ମାର୍କେଟ୍ରେ ବିକିବା ପାଇଁ ପ୍ରସ୍ତୁତ ହେଇଯାଉଛି ତ କିନ୍ତୁ ଆମର ଦେହ ପାଇଁ ଏଇଟା କ୍ଷତିକାରକ ହେଇଯାଉଛି ରାସାୟନିକ ରାସାୟନିକ ସାର ପ୍ରୟୋଗ ଦ୍ୱାରା ବର୍ତ୍ତମାନ ପନିପରିବା ସବୁ ର ପନିପରିବା ଶସ୍ତା ହେଇଯାଉଛି କିନ୍ତୁ ଆଜି ଆମେ ଲଗାଇ ଥିବା ଗୋଟିଏ ଗଛ କିନ୍ତୁ କାଲି ରାସାୟନିକ ସାର ପ୍ରୟୋଗ ଦ୍ୱାରା ସିଏ ରାତାରାତି ବିକିବା ପାଇଁ ଉପଲବ୍ଧ ହେଇଯାଉଛି ଏହା ଠିକ୍ ନୁହେଁ କାରଣ ରାସାୟନିକ ରାସାୟନିକ ସାର କେମିକାଲ୍ର ପ୍ରସ୍ତୁତ ଯେଉଁ କେମିକାଲ୍ ଆମ ଦେହ ପ୍ରତି କ୍ଷତିକାରକ ଏବଂ ସେଇ ପନିପରିବା କ୍ଷତିକାରକ ଯେଉଁ ପନିପରିବାକୁ ରାସାୟନିକ ସାର ଦ୍ୱାରା ପ୍ରୟୋଗ କରି ଉତ୍ପାଦନ କରାଯାଉଛି ଏହି ରାସାୟନିକ ସାର ଦ୍ୱାରା ଆମେ ଏହି ରାସାୟନିକ ସାର ଆମ ଜୀବନ ମଧ୍ୟ କ୍ଷତିକାରକ କିନ୍ତୁ ଚାଷୀ ବାଧ୍ୟ ହୋଇ ନିଜର ବିଲରେ ଏହା ପ୍ରୟୋଗ କରିବାକୁ ବାଧ୍ୟ ହେଉଛି କାରଣ ଏହି ରାସାୟନିକ ସାର ଦ୍ୱାରା ହିଁ ସେଇ ଏହି ରାସାୟନିକ ସାର ଦ୍ୱାରା ହିଁ ସେହି ତା'ର ପନିପରିବା ପନିପରିବା ପନିପରିବା ଉତ୍ପାଦନ କରିପାରିବ ଏବଂ ମାର୍କେଟ୍ରେ ବିକିପାରିବ ଏହି ରାସାୟନିକ ସାରା ବଦଳରେ ଜୈବିକ ସାର ଆମ ଯେପରି କି ଖତ ଏବଂ ଅଳିଆ ଆବର୍ଜନାରୁ ପ୍ରସ୍ତୁତ ହେଉଥିବା ଖତ ଗୋବରରୁ ପ୍ରସ୍ତୁତ ହେଉଥିବା ଖତ ବ୍ୟବହାର କରି ଆମେ ମାଟିକୁ ଉର୍ବରତା କରିପାରିବା ଆଜି ମଧ୍ୟ କେତେକ ଚାଷୀ ଆଜି ଏହି ଏହି ଆମର ଆଜି ମଧ୍ୟ ଏହି ଚାଷୀମାନେ ମଧ୍ୟ କେତେ ପରିମାଣରେ ଗୋବର କତି ବ୍ୟବହାର କରୁଛନ୍ତି ଏବଂ ଅଳିଆ ଆବର୍ଜନାଠୁ ପ୍ରସ୍ତୁତ ଜୈବିକ ସାର ପ୍ରସ୍ତୁତ ଜୈବିକ ସାରର ଜୈବିକ ସାର ପ୍ରୟୋଗ କରି ମାନେ ଉତ୍ପାଦନ କରୁଛନ୍ତି ପନିପରିବା କିନ୍ତୁ ସେଇ ପନିପରିବା ଖାଇ ଆମର ଦେହ ସୁସ୍ଥ ରହିବ ଆଉ ରାସାୟନିକ ସାର ପ୍ରସ୍ତୁତ ଥିବା ପନିପରିବା ଆମର ଦେହ ପ୍ରତି ବହୁତ କ୍ଷତିକାରକ ଏବଂ ବିଲରେ ମଧ୍ୟ ଉତ୍ପାଦନ ହେଉଥିବା ରାସାୟନିକ ସାର ଦ୍ୱାରା ରାସାୟନିକ ସାର ପ୍ରୟୋଗ କରି ବିଲରେ ଉତ୍ପାଦନ କରାଯାଉଥିବା ଫସଲ ଦ୍ୱାରା ଆମର ଦେହ ପ୍ରତି କ୍ଷତିକାରକ ହୋଇଥାଏ କାରଣ ସେହି ରାସାୟନିକ ସାରରେ ଦିଆଯାଇଥିବା କେମିକାଲ୍ ପ୍ରଡ଼କ୍ଟରେ ଆମ ଦେହର ଅଣୁଗୁଡ଼ିିକ ମଧ୍ୟ କ୍ଷତି ହୋଇଥାନ୍ତି ଏବଂ ଜୈବିକ ସାର ପ୍ରୟୋଗ ଦ୍ୱାରା ଜୈବିକ ସାର ପ୍ରୟୋଗ ଦ୍ୱାରା ଆମ ପନିପରିବା ମୁଁ ବହୁତ ଲେଟ୍ ରେ ହୁଏ କିନ୍ତୁ ସେ ଖାଦ୍ୟ ସେହି ପନିପରିବା ଆମ ଦେହ ପାଇଁ ଅତ୍ୟନ୍ତ ଆବଶ୍ୟକ ଭଲ ମଧ୍ୟ ରାସାୟନ ରାସାୟନିକ ସାର ଅନ୍ୟ ବିକଳ୍ପ କହିବାକୁ ଗଲେ ଅନ୍ୟ ରୂପରେ ଅନ୍ୟ ରୂପରେ ହେଉଛି ଜୈବିକ ସାର ଜୈବିକ ସାର ଯାହାକି ଖତ ଖତ ଦ୍ୱାରା ପ୍ରସ୍ତୁତ ହୋଇଥାଏ ଖତ ଗୋବର ଖତ ହୋଇ କିମ୍ବା ଅଳିଆ ଆବର୍ଜନାରୁ ବାହାରି ଥିବା ଖତ ଏବଂ ମଧ୍ୟ ବିଭିନ୍ନ ସହର ରେ ଜୈବିକ ସାରର ବ୍ୟବସାୟ ଉତ୍ପାଦନ କରାଯାଉଛି ରାସାୟନିକ ସାର ଅଟେ ଜୈବିକ ସାରର ଉତ୍ପାଦନ କରିବା ପାଇଁ ବିଭିନ୍ନ ଖତ ଗୋବର ଖତ ହୋଇ କିମ୍ବା ଅଳିଆ ଆବର୍ଜନାର ପ୍ରସ୍ତୁତ ଖତ ମଧ୍ୟ ବ୍ୟବହାର କରାଯାଉଛି